ଆମେ ଯେକୌଣସି ବୟସରେ ଯୋଗ କରିପାରିବା ଯୋଗ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ କିମ୍ବା ଯୋଗ କରିବା ପାଇଁ କୌଣସି ଦକ୍ଷତା ଦେଖାଯାଏ ନାହିଁ